ମୋର ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ ମୁଁ ଆଧୁନିକ ସଙ୍ଗୀତ ଶୁଣିବା ପାଇଁ ପସନ୍ଦ କରେ ମୋର ପ୍ରିୟ କୁମାର ସାନୁ ଗାୟକ ପସନ୍ଦ ଲାଗେ ମୋର ମୁଁ ଯେତେବେଳେ ଫ୍ରିରେ ରହୁଛି ସେତେବେଳେ ଆଧୁନିକ ଯେଉଁ କୁମାର ସାନୁର ସଙ୍ଗୀତ ଶୁଣୁଛି ବସି ବସି ଆଉ କୁମାର ସାନୁର ବଙ୍ଗାଲୀ ଗୀତ ଆଧୁନିକ ସେହି ସବୁ ବସିି ବସିି ଶୁଣୁଛି